ହଁ ମୋର ପ୍ରିୟ ସାହିତ୍ୟିକ ଚରିତ୍ର ଆପଣଙ୍କର ପେଟେଣ୍ଟ ମେଡ଼ିସିନ୍ ଫକୀରମୋହନଙ୍କର ଲେଖା ପେଟେଣ୍ଟ ମେଡ଼ିସିନ୍ ସେ ଏତେ ସୁନ୍ଦର ଭାବରେ ଗୋଟିଏ ସାମାଜିକ ପରିବର୍ତ୍ତନ ଆଣିଛନ୍ତି ଗୋଟିଏ ସ୍ତ୍ରୀ ତାଙ୍କର ମଦ୍ୟପ ସ୍ୱାମୀଙ୍କୁ କିଭଳି ପରିବର୍ତ୍ତନ କରିପାରିଛି ଏବଂ ଅନ୍ତରରେ ଗଭୀର ସ୍ନେହ ଏବଂ ଭକ୍ତି ଥାଇ ଏବଂ ନିଜର ସ୍ୱାମୀ ଉପରେ ସେ ଝାଡ଼ୁର ପ୍ରହାର ଦେଇ ପରିଣତି ପରବର୍ତ୍ତୀ ସମୟରେ ସେ କଣ କରିପାରିଛି ତାଙ୍କର ସ୍ୱାମୀର ଗୋଟିଏ ବିରାଟ ପରିବର୍ତ୍ତନ ଆଣିପାରିଛି ଏବଂ ଏହା ଥିଲା ଗୋଟିଏ ସମାଜ ସନ୍ ସଂସ୍କାର ତେଣୁ ସେଇ ଯେଉଁ ଚରିତ୍ର ସେ ପ୍ରକୃତରେ ଯେଉଁ ବର୍ଣ୍ଣନା କରିଛନ୍ତି ଫକୀରମୋହନ ନିଶ୍ଚିତ ଭାବରେ ଏଟା ଗୋଟିଏ ସମାଜ ପାଇଁ ବହୁ ଉପକାର ଉପକାର ଲେଖା